ଆମ ଗାଁରେ ଯେଉଁ ସବୁ ଅଳିଆ ଆବର୍ଜନା ପୂର୍ଣ୍ଣଗୁଡ଼ିକ ଗଢ଼ିଛନ୍ତି ତାହା ମଧ୍ୟରେ ଅଲିଆ ଆବର୍ଜନା ନ ପକାଇ ଅନ୍ୟ ବା ତା ପୂର୍ବ ସହିତରେ ପକାଇଥାନ୍ତି ସେହିଭଳି ଆବିଷ୍କାର ସାମାନଗୁଡ଼ିକ ପଚି ସଢ଼ିଯାଇ ଲୋକଙ୍କୁ ରୋଗଗ୍ରସ୍ତରେ ପକାଇଥାଏ ସେହିପାଇଁ କିଭଳି ଭାବରେ ସେହି ଅପରିଷ୍କାର ଆବର୍ଜନାକୁ ସାଇତି ରଖିବା ସେ ବିଷୟରେ କହୁଛି ଏବଂ ସବୁ ସବୁ ଜିନିଷକୁ କିଭଳି ଏବଂ ସେହି ସବୁ ଜିନିଷକୁ ପୋଡ଼ି ସଫା କରିଦେବା ଏବଂ ସେହି ଅଳିଆ ଆବର୍ଜନାକୁ ଗୁଣ୍ଡ ମାଧ୍ୟମରେ ସାଇତି ରଖିବା ଏହିପରି ଭାବରେ ଲୋକଙ୍କୁ ପ୍ରବର୍ତ୍ତାଇଲେ ସମସ୍ତେ କିଭଳି ଭାବରେ ସେହି ଅଳିଆ ଆବର୍ଜନାକୁ କୁଣ୍ଡରେ ପକାଇବେ ସେହିଭଳି ଭାବରେ କହିବା ଅଳିଆ ଆବର୍ଜନାକୁ କୁଣ୍ଡରେ ପକାଇବେ ତାହା ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯଦି କୌଣସି ଜାଗାରେ ଯାତ୍ରା ବା ଅନୁଷ୍ଠାନିକ କାର୍ଯ୍ୟକ୍ରମ ଚାଲିଥାଏ ଲୋକଙ୍କୁ ମଚାଇ ଦିଆଯିବ ଯେ ଗୋଟିଏ ଜାଗାରେ ଲୋକେ ସେହି ଜିନିଷକୁ କୁଣ୍ଡାଇ କୁଣ୍ଡରେ ଗୋଟିଏ ଜାଗାରେ ରଖି ଆବିଷ୍କାର କରିବେ ତା'ର ସଦୁପୋଯୋଗ କରିବା ଆମେ ଚାରିପଟେ ଯାହା ସବୁ ଘେରି ରହି ଆମର ଜୀବନ ବା କାର୍ଯ୍ୟକଳା ପ୍ରଭାବିତ କରୁଛି ଏହା ସର୍ବଶ୍ରୀକୃତ ଯେ ଜୀବନଗତ ତିଷ୍ଟି ରହିବା ପାଇଁ ପରିବେଶର ଏକ ପ୍ରମୁଖ ଭୂମିକା ରହିଛି ପରିବେଶ ପ୍ରଦୂଷିତ ହେଲେ ସମଗ୍ର ଜୀବନ ପୃଥିବୀ ଭାବରେ ରହିଥାଏ ଭଲ ଭାବରେ ରହିବା ଉଚିତ୍ ପରିବେଶ କହିଲେ ଆମେ ବାସ କରୁଥିବା ବାସସ୍ଥାନକୁ ବୁଝାଇ ପରିବେଶ ଓ ମାନବ ସମାଜ ମଧ୍ୟରେ ବିଭିନ୍ନ ସମ୍ପର୍କ ପରିବେଶ ଯେତେ ଉନ୍ନତ ସେଠାରେ ମାନବ ସମାଜ ସେତେ ଯେଉଁ ପରିବେଶରେ ରହୁଥିବା ମାନବ ସମାଜ ସୁନ୍ଦର ଓ ନିରୋଗ ଭାବରେ ପରିଚିତ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ସୁସ୍ଥ ହିଁ ଏକାନ୍ତ ଆବଶ୍ୟକ ପରିବେଶ ହିଁ ଆମର ଜୀବନ ଆମେ ପରିବେଶକୁ ପରିଷ୍କାର କରି ରଖିବା